ଆଜ୍ଞା ମୁଁ ଏକ ଚିତ୍ରାଙ୍କନ କ୍ଲାସ୍ କର୍ମଶାଳା ନେଇଛି ଏଥିରେ ସେ ମୁଁ ଅନେକ ପ୍ରକାର ଚିତ୍ର କରିବାର ଶୈଳୀ ମଧ୍ୟ ଶିଖିଛି ଯାହାଫଳରେ ଅନେକ ଚିତ୍ରର କୌଶଳ ମାଧ୍ୟମରେ ଆମେ ଅନେକ ଚିତ୍ର ଆଙ୍କିପାରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପ୍ରତି ଏହାର ଜ୍ଞାନ ଦେଇପାରିବା ଅନ୍ୟମାନେ ମଧ୍ୟ ଚିତ୍ର ଆଙ୍କି ପାରିବେ